ଆମ ରାଜ୍ୟରେ ଆମ ରାଜ୍ୟ ହେଉଛି ଓଡ଼ିଶା ଯାହାର ମାତୃଭାଷା ହେଉଛି ଓଡ଼ିଆ ସେଥିପାଇଁ ଆମର ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି ଏଇ ଓଡ଼ିଆ ଭାଷାରେ ସବୁ ଶିକ୍ଷାନୁଷ୍ଠାନ ମାନଙ୍କରେ ସବୁ ବିଷୟରେ ଓଡ଼ିଆ ଭାଷା ମାଧ୍ୟମରେ ଶିକ୍ଷା ପ୍ରସାର କରାଯାଇଥାଏ ଓ ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟ କଳାପରେ ବ୍ୟବହାର କରାଯାଇଥାଏ ଜଣେ ବ୍ୟକ୍ତି ଶିକ୍ଷିତ ହେବା ପାଇଁ ନିଜ ମାତୃଭାଷାକୁ ଶିଖିବା ଦରକାର ସେଥିପାଇଁ ଆମ ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ଓ ଯାହା ଫଳରେ ଲୋକମାନେ ଶିକ୍ଷିତ ହେବା ଦ୍ୱାରା ନିଜର ମାତୃଭାଷାକୁ ଉନ୍ନତ କରାଇବେ ଓ ନିଜେ ମଧ୍ୟ ମାତୃଭାଷା ପାଇଁ ଉନ୍ନତ ହୋଇପାରିବେ